ଆମ ରାଜ୍ୟରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ବା ପ୍ରାକୃତିକ ବା ପୁରାତନ କାରୁକାର୍ଯ୍ୟ ରହି ଆସିଅଛି ଯାହାକି ସାରା ବିଶ୍ୱରେ ଅନେକ ପ୍ରସିଦ୍ଧି ଲାଭ କରିବା ସହ ଆମର ପରମ୍ପରା ଓ ସଂସ୍କୃତି ବିଷୟରେ ମଧ୍ୟ ବେଶ୍ ଗୌରବ ଆଣିଛି ସେ ମଧ୍ୟରୁ ପିପିଲିର ଯେଉଁ ଚାନ୍ଦୁଆ ଓ ପୁରୀ ଜିଲ୍ଲାର ପଟ୍ଟଚିତ୍ର ବା ତାଳପତ୍ରରେ ଯେଉଁ ସବୁ ଠାକୁରଙ୍କର ଚିତ୍ର ବନାଯାଇଥାଏ ସେସବୁ ଲୋକଙ୍କୁ ବେଶ୍ ଆକର୍ଷଣୀୟ ମନେ ହୋଇଥାଏ ଓ ନିଜ ଘରେ ସାଜ ସଜ୍ଜା ପାଇଁ ବେଶ୍ ସୁନ୍ଦର ମଧ୍ୟ ଲାଗିଥାଏ ଏହା ବ୍ୟତୀତ ଆମର ରୂପାର ତାରକସି କାମ ଓ ସମ୍ବଲପୁରୀ ଶାଢ଼ୀ ମଧ୍ୟ ବେଶ୍ ଲୋକପ୍ରିୟ ଯାହାକି ଆମ ଭାରତ ଦେଶ ଛଡ଼ା ବିଦେଶରେ ଯାଇ ମଧ୍ୟ ବହୁତ ଲୋକଲୋଚନକୁ ଆସିପାରିଛି ଓ ଲୋକମାନେ ମଧ୍ୟ ତାକୁ କିଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି ଏସବୁ ରହିଲା ଆମର ରାଜ୍ୟର କିଛି ହସ୍ତଶିଳ୍ପ ବା ହାତ ତିଆରି ଜିନିଷ ଗୁଡ଼ିକ ଯାହାକି ବହୁତ ପ୍ରସିଦ୍ଧ